ଆମେ ଆମ ପିଲାମାନଙ୍କୁ ଶିକ୍ଷା କରିବା ସହିତ ବା ପାଠ ପଢ଼ିବା ସହିତ ସେମାନଙ୍କୁ ଆମେ ଚାଷରେ ବି ଆମେ ନିୟୋଜିତ କରିପାରିବା କାହିଁକିନା ଆମର ଗୋଟିଏ କୃଷି ପ୍ରାଧାନ୍ୟ ଦେଶ ସେଇଥିପାଇଁ ଆମକୁ ତ ଯାହା ବି କିଛି କର ଯେତେ ପାଠ ପଢ଼ିଲେ ମଧ୍ୟ ଆମକୁ ଚାଷ ଉପରେ କିଛି ଶିକ୍ଷା ଆଉ ଜ୍ଞାନ ଜାଣିବାର ଅଛି ଯଦି ଆମେ ଯଦି ଜାଣିନେ ତ ଆମେ ଚାଷ ନ କଲେ ଆମେ କେମିତି ବଞ୍ଚିବା ଆଗକୁ ସେଇଥିପାଇଁ କହିକି ଆମର ଚାଷ ବିଷୟରେ ନିହାତି ଭାବରେ ଆମେ ଆମ ପିଲାମାନଙ୍କୁ ଶିକ୍ଷା ଦେବା ଦରକାର ଯେହେତୁ ଆମର ଯାହା ବି କିଛି ଆମେ କରୁଛେ ଯାହା ବି କିଛି ଆଗକୁ କରିବା ମଧ୍ୟ ଚାଷ ନ କଲେ ଆମେ କିଛି ବି କରିପାରିବାନି କୌଣସି ମାନେ ଆମେ ତ ସବୁ ଜିନିଷ ଆମେ କିଣିକି ଖାଇପାରିବାନି ସେଇଥିପାଇଁ କହିକି ଆମେ ପାଠ ପଢ଼ିବା ସହିତ ଆମେ ଚାଷ କିମ୍ବା ଆମ ବ୍ୟବସାୟ ଉପରେ ମଧ୍ୟ ଆମେ ଆମ ପିଲାମାନଙ୍କୁ ଶିକ୍ଷା ଦେଇପାରିବା ତେଣୁ ସେମାନେ ଯେତେ ବି ପାଠ ପଢ଼ନ୍ତୁ କି ଯେତେ ବି ଜାଣନ୍ତୁ ତ ସେମାନଙ୍କ ଚିନ୍ତାଧାରା ଆମର ଚାଷ ଆଉ କିମ୍ବା ବ୍ୟବସାୟରେ ନିହାତି ଭାବରେ ସଞ୍ଜତ ରଖିବାକୁ ପଡ଼ିବ କାହିଁକି ନା ଆମେ ଚାଷ ହେଉଛି ଆମର ଏମିତି ଏକ ଜିନିଷ ବିନା ଚାଷରେ ଆମେ କୌଣସି ଜିନିଷ ମାନେ ଖାଇପାରିବାନି ଆମେ କୌଣସି କାମ ବି ଆଗକୁ କରିପାରିବାନି ଆଉ ଚାଷ ଗୋଟେ ଏମିତି ଆମ ଦେଶରେ ପ୍ରତ୍ୟେକ ମଣିଷ ଚାଷକୁ ସମସ୍ତେ ଗୁରୁତ୍ୱ ଦେଇଥାନ୍ତି ଆଉ ଚାଷ ବିନା ମାନେ କିଛି କରିପାରିବାନି ବୋଲି ସମସ୍ତଙ୍କ ମନରେ ଗୋଟେ ଚିନ୍ତାଧାରା ରହିବା ଦରକାର କାହିଁକି ନା ଆମ ବାହାରୁ ମଧ୍ୟ ଏମିତି କିଛି ଜିନିଷ ଆସେ ଯୋଉଟା କି ଆମର ଚାଷ ହୁଏନି ସେଇଟା ଯେତେବେଳେ ସରିଯାଏ ତ ସେତେବେଳେ ଆମେ ପାଇନଥାଉ ଆଉ ତା'ର ଯାହାଫଳରେ କି ତା'ର ଚାହିଦା ମଧ୍ୟ ଅଧିକ ହେଇଥାଏ ତେଣୁ ଆମ ପିଲାମାନେ ଶିକ୍ଷା ଅର୍ଜନ କରିବା ସହିତ ସେମାନେ ଚାଷ କେମିତି କରିବେ ଚାଷକୁ କେମିତି ଗୁରୁତ୍ୱ ଦେବେ ସେଇ ଉପରେ ମଧ୍ୟ ଆମେ ସେମାନଙ୍କୁ ଚିନ୍ତାଧାରା ତ ରଖିବା ଦରକାର ଆଉ ସେମାନଙ୍କୁ ମାନେ କେମିତି ଚାଷ ଉପରେ ଟିକେ ଗୁରୁତ୍ୱ ରଖିବେ ସେଇ ଉପରେ ଆମେ ମଧ୍ୟ ସେମାନଙ୍କୁ ପ୍ରାଧାନ୍ୟ ଦେବା ଦରକାର